କନ୍ଧମାଳ ଜିଲ୍ଲାର ମୁଖ୍ୟ ଶିଳ୍ପ ଏବଂ ଅର୍ଥନୈତିକ ଉତ୍ସ ଗୁଡ଼ିକ ହେଲା କୃଷି କୃଷିର ଆମର ମୁଖ୍ୟତଃ କନ୍ଧମାଳରେ ହଳଦୀ ଚାଷ କରାଯାଏ ଏବଂ ଧାନ ମଧ୍ୟ ଚାଷ କରାଯାଏ ହଳଦୀ ଅଧିକ ମାତ୍ରାରେ ଚାଷ କରନ୍ତି ଲୋକମାନେ ଯେଉଁଥିରେ କି ବର୍ଷ ସାରା ସେମାନେ ଖାଇବା ସହିତ ସେମାନେ ବିକ୍ରୟ ପାଇଁ ମଧ୍ୟ ରଖିଥା'ନ୍ତି ସେଇ ବିକ୍ରୟ ଫଳରେ ତାଙ୍କର ଘର ପ୍ରତିପୋଷଣ କରନ୍ତି ପରିବାର ଚଳାନ୍ତି ଏବଂ ପିଲାମାନଙ୍କୁ ପାଠ ପଢ଼ାନ୍ତି ଅନ୍ୟାନ୍ୟ ଓ ଘର କରଣା ଜିନିଷ କିମ୍ବା କୌଣସି ଜିନିଷ କିଣିଥା'ନ୍ତି ଏବଂ ତାଙ୍କର ଧାନ ଚାଷ କରି ସେମାନେ ଖାଆନ୍ତି ମଣ୍ଡିରେ ମଧ୍ୟ ବିକ୍ରୟ କରି ସେମାନେ ପ୍ରତିପୋଷଣ କରନ୍ତି